ବର୍ତ୍ତମାନ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ଋଣ ଅଛି ହଁ ଆମ ଗାଁର ଗୋଟିଏ ପିଲା ପାଠ ପଢ଼ିବା ପାଇଁ ଋଣ ନେଇଛି ଯେହେତୁ ସେହି ପିଲା ବହୁତ ଭଲ ପଢ଼ୁଛି ତାଙ୍କର ବାପା ମାଆ ବହୁତ ଗରିବ ଅଟନ୍ତି ତେଣୁ ସେ ପାଠ ପଢ଼ିବା ପାଇଁ ଋଣ ନେଇଛି